ମୋର ପ୍ରିୟ ମାଛ ହେଉଛି ରୋହି ମାଛ କାରଣ ରୋହି ମାଛରେ ଗୋଟେ କଣ୍ଟା ଆଉ ମାଛଟାରେ ମିଠା ଆଉ ଯେତେବେଳେ ତରକାରୀ ହୁଏ ତା'ର ଝୋଳ ବହୁତ ସ୍ଵାଦ ଲାଗେ ଆଉ ମୋତେ ସେଇଟା ସେଥିପାଇଁ ଖାଇବା ପାଇଁ ବହୁତ ଭଲ ଲାଗେ ଆଉ ଏଇଠି ବିଭିନ୍ନପ୍ରକାର ମାଛ ଅଛି ଯେମିତିକି ଚୁନା ମାଛ ରୋହି ଭାକୁର ପୋହଳା ମାଛ ପାମ୍ଫ୍ଲେଟ୍ ମାଛ ମିରିକାଳି ଲାଲି ପୋହଳା ସବୁ ମାଛ ରହିଛି କିନ୍ତୁ ସାଧାରଣତଃ ଲୋକମାନେ ଚୁନା ମାଛ ରୋହି ମାଛ ଆଉ ପାମ୍ଫ୍ଲେଟ୍ ମାଛ ଖାଇବା ପାଇଁ ପସନ୍ଦ କରନ୍ତି କାରଣ ଚୁନା ମାଛ ଖାଇବା ଦ୍ଵାରା ଲୋକଙ୍କ ଯେଉଁ ଦୃଷ୍ଟିଶକ୍ତିଟାକୁ ବଢ଼େଇଥାଏ ଯେଉଁମାନଙ୍କୁ ଟିକିଏ ଟିକିଏ ଦେଖାଯାଉନଥିବ ସେମାନେ ମାଛ ଖାଇଲେ ତାଙ୍କ ଆଖି ଭଲ ଦେଖାଯିବ ସେଥିପାଇଁ ସେମାନେ ଚୁନାମାଛକୁ ଖାଇବା ପାଇଁ ପସନ୍ଦ କରନ୍ତି ଆଉ କେତେକ ଲୋକ ରୋହି ମାଛ ଖାଇଥାନ୍ତି କାରଣ ସେଥିରେ କମ୍ କଣ୍ଟା ଆଉ ତା'ର ଝୋଳ ସ୍ଵାଦ ଭଲ ଲାଗେ ସେଥିପାଇଁ ସେମାନେ ଖାଇବାକୁ ପସନ୍ଦ କରିଥାନ୍ତି ଆଉ ଚିଙ୍ଗୁଡ଼ି ମାଛ ମଧ୍ୟ ଲୋକମାନେ ଖାଇବା ପାଇଁ ପସନ୍ଦ କରନ୍ତି କିନ୍ତୁ ଅଧିକରୁ ଅଧିକ ଲୋକମାନେ ଚୁନା ମାଛ ହିଁ ଖାଇବା ପାଇଁ ପସନ୍ଦ କରନ୍ତି କାରଣ ତା'ର ଲାଭଦାନ ଅଛି ବୋଲି ସେମାନେ ଚୁନା ମାଛକୁ ଖାଇବା ପାଇଁ ପସନ୍ଦ କରିଥାନ୍ତି ଆଉ ଯେମିତି ଆମର ଅଛି ପୋହଳା ମାଛ ନଦୀରୁ ଆଣିକି ସେମାନେ ଭାଜିକି ମଧ୍ୟ ଖାଇଥାନ୍ତି ଆଉ ଆମର ଅଛି ଲାଲି ପୋହଳା ମାଛ ତାକୁ ମଧ୍ୟ ଆଣିକି ଖାଇଥାନ୍ତି